ଆମ ସଂସ୍କୃତିରେ ବିଭିନ୍ନ ପ୍ରକାର ପୂଜା ପାଠ ରହିଛି ମହିିଳାମାନେ କେତେ ପ୍ରକାର ଉପବାସ ମଧ୍ୟ କରନ୍ତି ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ପୂଜା କରି ଆସିଥିବା ଆସିଥିବା ପବିତ୍ର

ସମସ୍ତ ହାତରେ ବାନ୍ଧୁଛନ୍ତି ସେମାନେ ବିଶ୍ୱାସ ବିଶ୍ୱାସ ଯେ ସେହି ସୂତାରେ ଭଗବାନଙ୍କ ଆଶୀର୍ବାଦ ରହିଛି ଭଗବାନ ସମସ୍ତଙ୍କୁ ସବୁ ବିପଦରୁ ରକ୍ଷା କରିବେ ବିଭିନ୍ନ ପୂଜା କରିବା ପାଇଁ ମନ୍ଦିର ମଧ୍ୟ ଯାଇଥାନ୍ତି ଯେପରିକି ସୋମବାର ସୋମବାର ପାଇଁ ଶିବ ମନ୍ଦିର ଯାଇଥାନ୍ତି ସେମାନେ ଧାର୍ମିକ ଧାର୍ମିକ ପ୍ରଥା ଉପରେ ଗଭୀର ଉପରେ ଗଭୀର ଭରସା ଓ ବିଶ୍ୱାସ କରିଥାନ୍ତି ସେମାନେ ଭାବନ୍ତି ଏପରି ପୂଜା ପାଠ କରିବା ଦ୍ୱାରା ଭଗବାନ ସେମାନେ କଥା ଶୁଣନ୍ତି